ମୁଁ ଗୋଟେ ଓପୋ ମୋବାଇଲ ଗୋଟେ କିଣିଥିଲି କମ୍ପାନୀ ଚାର୍ଜର୍ ଦେଇଥିଲା ସେ ଚାର୍ଜର୍ଟା ଏମିତି ଘରେ ରଖି ଦେଇଥିଲି କେତେବେଳେ କ'ଣ କି ମୁଁ ସେ କାମୁଡ଼ି କିରି ତାକୁ ଛିଣ୍ଡାଇ ଦେଇଛନ୍ତି ହେଲେ ନେକ୍ସଟ୍ ମୁଁ ଗୋଟେ ଦୋକାନରେ ଗଲି ଚାର୍ଜର୍ଟା କିଣିକି ଆଣିଲି ଚାର୍ଜର୍ଟା ଗୋଟେ ଦୁଇ ଦିନ ଭଲ କାମଟା ଦେଲା ଆଉ ସେ ଚାର୍ଜର୍ଟା କ'ଣ କି କେମିତି ଚାର୍ଜଟେ ଭଲ ସେ ଚାର୍ଜ ଉଠାଉ ନାହିଁ ଏମିତି ଉଠାଉନି ଗୋଟେ ଦିନସାରା ବସାଇଲେ ବି ଫିପ୍ଟି ପରସେଣ୍ଟ ଚାର୍ଜ ହଉନି ଚାର୍ଜର୍ଟି ଖରାପଟା ଗୋଟେ ଦେଇ ଦେଲେ ଯେ ମୋତେ ଆଉ ଯାଇ କିରି ବି କମ୍ପ୍ଲେନ୍ କଲି ଦୋକାନ ବାଲାକୁ ଯାଇ କରି କମ୍ପ୍ଲେନ୍ କଲି ଚାର୍ଜର୍ଟା କ'ଣ ଏ ସେ ଦିନସାରା ବସାଇଲେ ବି କ'ଣ ହଉ ନାହିଁ ଚାର୍ଜ ସାଙ୍ଗେ କହିଲେ କି ଚାର୍ଜର୍ଟା ତ ଭଲଟା ଦେଇଥିଲି ବୋଲି କହିଲେ କହିଲେ ବି ଚାର୍ଜର୍ ଭଲ କାମ ଦେଉ ନାହିଁ ସେଥିପାଇଁ ଟିକେ ମୋତେ ବି ଟିକେ ଭଲ ଲାଗଲାନି ଚାର୍ଜର୍ ଏମିତି ଆଉ ନେକ୍ସଟ୍ ଆଉ ଗୋଟେ ଦୋକାନରେ ଯାଇ କରି କିଣିଲେ ଚାର୍ଜର୍ଟା ସେଇ ଚାର୍ଜର୍ଟା ବି ସପ୍ତାହଟେ ଖଣ୍ଡେ କାମ ଦେଲା କାମ ଦେଲା ତା'ପରେ ସେ ଚାର୍ଜର୍ଟା ବି ଭଲ କାମ ଦେଲା ନହିଁ କେତେ କେତେ ଏମିତି ଚାର୍ଜର୍ ତିନି ଚାରିଟା ଖଣ୍ଡେ କିଣିଲି ଚାର୍ଜର୍ଟା ଚାର୍ଜ ବସାଇଲେ ଭଲ ସେ କାମ ଦେଉ ନାହିଁ ଏମିତି ମୋଡ଼ିକି ଧରିଲେ ଏମିତି କ'ଣ ୱର୍ ଫାର୍ ଛିଡ଼ିଲା ପରେ ହେଇଯାଉଥିଲା ଏମିତି ଖରାପ ଚାର୍ଜର୍ ଯାକ ଦେଇ ଦେଉଛନ୍ତି ପାଇଁ କିଣିବା ପାଇଁ ମିଶା ଟିକେ ବହୁତ ଲାଗିଗଲା ମୋତେ ରେଟ୍ ଦେଇ କରି ଚାର୍ଜର୍ କିଣିବୁ ଚାର୍ଜର୍ଟା ଏତେ ଖରାପ ହେଉଛି ଚାର୍ଜ ଭଲ ସେ ଉଠାଉ ନାହିଁ